ଲକଡ଼ାଉନ୍ ସମୟରେ ମୁଁ କିଛି ଜିନିଷ ବନେଇବା ପାଇଁ ଚେଷ୍ଟା କରିଥିଲି ମୋତେ କେଉଁଠାରୁ ମଧ୍ୟ ଜାଣିବାକୁ ମିଳୁନଥିଲା ତେଣୁ ମୁଁ ସେହି ସମୟରେ ଟିଭିରୁ ମୋ ରୋଷେଇ ଘର କେତେବେଳେ ମାନେ ବେଳେବେଳେ ମୁଁ ୟୁଟ୍ୟୁବ୍ରୁ ମଧ୍ୟ କିଛି ରୋଷେଇ କାର୍ଯ୍ୟକ୍ରମ ଦ୍ୱାରା ବହୁତ ଜିନିଷ ଶିଖିବାକୁ ମିଳିଛି ଏପରିକି ଆଳୁ ଛଣା ଆଳୁକୁ ପ୍ରଥମେ କୁକର୍ ସାହାଯ୍ୟରେ ସିଝବାକୁ ପଡ଼ିବ ତାପରେ ସେଇଥିରେ ସେଇଗୁଡ଼ିକୁ ଚୋପା ଛଡ଼ାଇ କୌଣସି ଗୋଟିଏ ପାତ୍ରରେ ରଖି ଭଲ ଭାବରେ ଚକୁଟି ଦିଆଯିବ ତାପରେ ସେଇଥିରେେ ଲୁଣ ବେସନ ହଳଦୀ ଏବଂ ଜିରା ଗୁଣ୍ଡ ଜୁଆଣି ଏହିସବୁ ଜିନିଷ ପକାଇ ଭଲ ଭାବରେ ଚକଟି ଦିଆଯିବ ସେିଗୁଡ଼ିକୁ ଛୋଟ ଛୋଟ ଗୁଳା ଦ୍ୱାରା ଚେପ କରାଯିବ ଏବଂ ସେଗୁଡ଼ିକୁ ଚେପ୍ଟା କରାଯାଇ ସେିଗୁଡ଼ିକୁ ଗୋଟିଏ ଗରମ କଡ଼େଇରେ ଯେଉଁ ତେଲ ଗରମ ହୋଇଥିବ ସେଦ୍ଵାରା ତାକୁ ଛଣାାଯିବ ଯାହାଦ୍ୱାରା କିି ସେଗୁଡ଼ିକ ବହୁତ କ୍ରିସ୍ପି ଲାଗିବ ଏବଂ ଖାଇବାକୁ ମଧ୍ୟ ଟେଷ୍ଟି ଲାଗିବ